ଆମର୍ ବର୍ଗଡ଼୍ ଜିଲ୍ଲାରୁ ସର୍କାରୀ ହସ୍ପିଟାଲ୍ ଯେନ୍ ଅଛେ ମୁଇଁ ସେନୁ ଡେଲିଭରି ହେଇଥିଲି ମୋର୍ ଅପ୍ରେସନ୍ ହେଇଥିଲା ଆଉ ସେନୁ ସବୁଥିର୍ ସୁବିଧା ଅଛେ ସବୁ ଔଷଧ ଔଷଧର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବୁ ଔଷଧ୍ର ସବୁ କିଛି ସୁବିଧା ଅଛେ ଆଉ ଖେଦାପାଲି ଯେନ୍ ଅଛେ ଖେଦାପାଲିନୁ ବି ସବୁଥିର୍ ସୁବିଧା ଅଛେ କିଛିଥିର୍ ଅସୁବିଧା ନାହିଁ ହେବାର୍ ବର୍ଗଡ଼୍ ଜିଲ୍ଲାନୁ ଡାକ୍ତର୍ଖାନାକେ ଗଲେ ଆଉ ସମସ୍ତ ରୋଗୀମାନ୍ଙ୍କୁ ଭଲ୍ସେ ଚିକିତ୍ସା କରାଯାଉଛେ ତାଙ୍କର୍ ଧ୍ୟାନ ଦଉଛନ୍ ଭଲ୍ସେ ସବୁ ସେବା ହର୍ ଜିନିଷ୍ କରାଯାଉଛେ ଆଉ ଅପରେସନ୍ ହେଲାର୍ ମାତ୍ରକେ ଫେର ପଇସା ଦଉଛନ୍ ପିଲା ଜନମ୍ କରିସାଇଲା ପରେ ପାଞ୍ଚ୍ ହଜାର୍ ଲେଖା ଦଉଛନ୍ ଲେଡ଼ିସ୍ମାନଙ୍କୁ ଆରୁ ଗାଡ଼ି ଗାଡ଼ି ବି ଆସୁଚେ ଘର୍କେ ଡେଲିଭରି ଲାଗି ନେଇ ଆସୁଚେ ଘର୍କେ ଗାଡ଼ି ଗାଡ଼ି ପଠଉଚନ୍ ଯିବାର୍ ଆସ୍ବାର୍ କିଛିଥିରେ ଅସୁବିଧା ନାଇଁନ ପଇସାପତର୍ ବି ଦିଆ ନାଇଁ ପଡ଼୍ବାର୍ ସବୁ ଫ୍ରୀରେ ହେଇଯାଉଛେ ସବୁ କିଛି ଭଲ୍ସେ ହଉଛେ କିଛି ବି ଅସୁବିଧା ନାହିଁ ହେବାର୍ ଆମକୁ ବର୍ଗଡ଼୍ ଆମେ ଆମର୍ ବର୍ଗଡ଼୍ ସବୁଥିରେ ସୁବିଧା ଅଛେ ଆରୁ କିଛି ବି ହେନ୍ତା ଅସୁବିଧା ନାହିଁ ବେଟ୍ ଅପରେସନ୍ ପାଇଁ ଲାଞ୍ଚ୍ ଲାଞ୍ଚ୍ ଫାଞ୍ଚ୍ କେହି ବି ନାଇଁ ମାଗି ଆମ୍କୁ ଭଲ୍ସେ ସମସ୍ତେ ଚିକିତ୍ସା ଆମର୍ ଭଲ୍ସେ ହେଇପାରିଛେ